ଆମ ଗାଁରେ ଖୋଲାରେ ମଳତ୍ୟାଗ କରିବା ଆଗରୁ ସାଧାରଣରେ ଥିଲା କାହିଁକି ଗାଁର ସମସ୍ତ ଲୋକ ପ୍ରାୟ ଗରିବ ସେମାନେ ଚାଷ କାମ କରିକି ନିଜର ଖାଇବା ଖର୍ଚ୍ଚ ଉଠାନ୍ତି ପ୍ରାୟ ଲୋକ ବାହାରକୁ ପାଇଖାନା ଯାଆନ୍ତି ଆଗରୁ ଏବେ ପ୍ରଧାନମନ୍ତୀ ପାଇଖାନା ଯୋଜନା ପାଇବା ପରେ ପ୍ରାୟ ସମସ୍ତ ଘର ବା ସମସ୍ତ ଗ୍ରାମରେ ପାଇଖାନା ବନା ହୋଇଛି ଏବଂ ଏହାର ବହୁତ ଲୋକ ବ୍ୟବହାର କରନ୍ତି ଖାସ କରିକି ବୃଦ୍ଧ ଲୋକ ଆଉ ଛୋଟ ଛୁଆ ଆଉ ମହିଳା ଏମାନଙ୍କୁ ବାହାରକୁ ଯିବାରେ ବହୁତ ବିପଦ ଥାଏ ଯେମିତିକି ସାପ ଥାଏ ବାହାରେ ସାପ ବୁଲନ୍ତି କଣ୍ଟିଆ ବିଛା କୁକୁର ବା ଅଜଣା ଲୋକ ଏମାନଙ୍କ ପ୍ରତି ବହୁତ ବିପଦ ଥାଏ ଏହା ଦ୍ୱାରା ରାତ୍ରିକାଳରେ ମଧ୍ୟ ଲୋକମାନେ ପାଇଖାନା ବ୍ୟବହାର କରିପାରନ୍ତି ଏହାର